ମୁଁ ମୋ ଦିଦି ଡଲି ଆମେ ପୁରୀକୁ ଜଗନ୍ନାଥଙ୍କର ଦର୍ଶନ କରିବାକୁ ଯାଇଥିଲୁ ଆଉ ସେଥିରୁ ପୁରୀରୁ ଭୁବନେଶ୍ୱରକୁ ଆସିବା ପାଇଁ ଆମେ କ୍ୟାବ୍ ବୁକ୍ କଲୁ ଆଉ ଡ୍ରାଇଭର୍କୁ ଆମ ପାଖକୁ ଡାକିଲୁ ଆଉ କହିଲୁ ଯେ ଆମକୁୁ ପୁରୀରୁ ଭୁବନେଶ୍ୱରକୁ ନେଇ ଛାଣି ଦେଇପାରିବେ କି ହଁ ଡ୍ରାଇଭର୍ କହିଲା ହଁ ମୁଁ କାହିଁକି ନିଶ୍ଚୟ ମୁଁ ନେଇ ଛାଣି ଦେଇପାରିବି ଆପଣ କୁହନ୍ତୁ କି ଆପଣ କେଉଁଠାକୁ ଯିବେ ମୁଁ କହିଲି ଭୁବନେଶ୍ୱର ଗାନ୍ଧୀନଗରକୁ ଆମକୁ ଯିବାର ଅଛି ଆଉ ସେଇ ଭୁବନେଶ୍ୱର ଗାନ୍ଧୀନଗର ଆମର ଲଜ୍ ଅଛି ସେ ଲଜ୍ ଦଶ ଦଶ ଦଶଟାରେ ବନ୍ଦ ହୋଇଯାଏ ସେଇଥିପାଇଁ ଏବେ ବର୍ତ୍ତମାନ ହୋଇଛି ଆମକୁ ରାତି ଦଶଟାରେ ସେ ପାଖକୁ ପହଞ୍ଚିବାର ଅଛି ସେଥିପାଇଁ ସେ ଡ୍ରାଇଭର୍ କହିଲା ହଁ ମୁଁ ପହଞ୍ଚି ଦେଇପାରିବି ଦଶଟାରେ ସେ ଆମେ ପୁଣି ସେ ଆମେ ଗାଡ଼ିରେ ବସି ଆମକୁ ନେଇ ସେ ଆମର ଲକ୍ଷ୍ୟ ସ୍ଥାନରେ ପହଞ୍ଚିଦେଲା ତା'ପରେ ଆମେ ଗାଡ଼ିରେ ଓହ୍ଲେଇ ତାକୁ ଧନ୍ୟବାଦ କହିକି ଆମେ ଆମର ଜାଗାକୁ ଚାଲିଗଲୁ